ପର୍ଯ୍ୟଟନ ସ୍ଥଳୀ ହେଲା ପୁରୀ ଆମେ ପୁରୀ ଜିଲ୍ଲାକୁ ବହୁତ ଭଲପାଉ ଆମେ ପୁରୀ ଜିଲ୍ଲାକୁ ଯାଉ ଘରେ ଅତିଥିମାନେ ଆସିଥିଲେ ଯେମିତି କି ଆମ ଘରର କିଛି ମୋ ଭଉଣୀ କି ଭିଣେଇ ଆସିଲେ ଆମେ ପୁରୀ ଯିବାକୁ ପସନ୍ଦ କରୁ କାହିଁକିନା ଚାରିଧାମରେ ଶ୍ରେଷ୍ଠ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରେଷ୍ଠଧାମ ସେଠିକି ଗଲେ ଆମକୁ ଖୁବ୍ ସୁନ୍ଦର ଲାଗେ ଶାନ୍ତି ମନକୁ ଶାନ୍ତି ମିଳିଲେ ମିଳେ ତାଙ୍କୁ ଦର୍ଶନକଲେ ତାଙ୍କୁ ଦେଖିଲେ ତାଙ୍କର ସେଠିକାର ଅଭଡ଼ା ଡଙ୍କ ତୋରାଣି ପାଣି ପିଇଲେ ଆମକୁ ମନକୁ ଶାନ୍ତି ମିଳେ ଗୋଟେ ଭଲ ଅଁ ମନକୁ ଭଲ ଇଏ ଆସେ ଭଲ ଇଏ ଆସେ ତ ଆମକୁ ସେଇଠି ବହୁତ ଖୁସିଲାଗେ ପୁରୀ ଯିବାପାଇଁ ଆଉ ସେଠିକାର ପୁରୀ ଜିଲ୍ଲାର ଦର୍ଶନୀୟସ୍ଥାନ ହେଲା ଯେମିତି ସେଠିକାର ବାଟ ମଙ୍ଗଳା ସେଇଠି ପ୍ରଥମେ ଆମେ ଦର୍ଶନକରୁ ତାପରେ ଆଗକୁ ଯାଇକି ଅଠରନଳା ଦର୍ଶନକରୁ ତାପରେ ସେଠିକାର ଲେଖାହୋଇଥିବା ଶ୍ରୀଜଗନ୍ନାଥଙ୍କର ଇଏରେ ସେଇଠି ଆମେ କିଛି ଫଟୋ ଫଟୋ ଉଠାଉ ସେଇଠି ଆମକୁ ବହୁତ ଖୁସିଲାଗେ ଆଉ ରହିଲା ମନୋରଞ୍ଜନସ୍ଥଳ ମନୋରଞ୍ଜନସ୍ଥଳ ଆମେ ସମୁଦ୍ରକୂଳକୁ ଯାଉ ସମୁଦ୍ରକୂଳରେ ଆମେ ମନୋରଞ୍ଜନକରୁ ସେଠିକାର ପାଣି ଆମକୁ ବହୁତ ଖୁସିଲାଗେ ଶାନ୍ତିଦିଏ ସେଠିକାରେ ଆମେ ସମସ୍ତେ ଗାଧେଇଥାଉ ଆଉ ସେଠିକାରୁ ଏଠିକି ସେ ସମୁଦ୍ରକୂଳରୁ ବହୁତ ମାନେ ଦେଶ ବାହାରୁବି ଲୋକ ଆସି ସମୁଦ୍ରକୂଳରେ ରୁହନ୍ତି ପ୍ରଭୁଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଯେହେତୁ ଆମେ ଓଡ଼ିଶାଲୋକ ଆଉ ଓଡ଼ିଆଲୋକ ସେଥିପାଇଁ ଆମେ ପୁରୀ ଯିବାକୁ ପସନ୍ଦକରୁ ପୁରୀ ଗଲେ ମନକୁ ଶାନ୍ତି ଲାଗେ ଶାନ୍ତି ମିଳେ ଆଉ ସେଠିକାର ଚନ୍ଦ୍ରଭାଗା ସୂର୍ଯ୍ୟଉଦୟ ହୋଉଥିବା ଅସ୍ତ ହୋଉଥିବାର ତାଙ୍କର ଯେଉଁ ରୂପ ଦେଖୁ ଆଉ ସେଠିକାର କୋଣାର୍କମନ୍ଦିର ଯାହାକି ଇତିହାସ ଲିପିବଦ୍ଧ ହୋଇଚି ଧର୍ମପଦ କଥାକୁ ନେଇ ସେଥିପାଇଁ ଆମେ କୋଣାର୍କମନ୍ଦିର ଯାଉ ଯାହାଫଳରେ ଆମକୁ ବହୁତ ଖୁସି ଲାଗେ ଶାନ୍ତି ଲାଗେ ସେଇଥିପାଇଁ ଆମେ ପୁରୀ ଜିଲ୍ଲା ଓ ଧାର୍ମିକ ସ୍ଥଳ ବୋଲି ମାନୁ ଆଉ ସ୍ଥାନୀୟ ଦର୍ଶନ ବି ଯାଉ ଆଉ ମନୋରଞ୍ଜନ ବି ଆମକୁ କରାଏ